ହଁ ହ୍ୟାଲୋ ହଁ ବିଶ୍ୱନାଥ ବାବୁ ଆଉ କ'ଣ ଖବର ଆଉ ଭାଇ ମୁଁ ଗୋଟେ କେସ୍ ଝାମେଲାରେ ମୁଁ ପଡ଼ିଛି ନା ତେଣୁ ଆପଣଙ୍କର କ'ଣ କେମିତି ଚାଲିଛି ଟିକେ ସେଇ କେସ୍ଟା ଟିକେ ସଲ୍ଭ୍ କେମିତି ହୋଇଥାନ୍ତା ଗୋଟେ ଛାଡ଼ପତ୍ର କେସ୍ ଗୋଟେ ମୋ ହାତରେ ଲାଗିଛି ବୁଝିଲେକି ଆଉ ସେ କେସ୍ଟା ମୁଁ ସେ କ୍ଲାଇଣ୍ଟ୍କୁ ନେଇକି ପହଞ୍ଚିବି ଆପଣଙ୍କ ପାଖକୁ ଟିକେ ସେଇଟା କେମିତି ସଲ୍ଭ୍ ହେବ ମୁଁ ତ ଭାଇ ନୂଆ ନୂଆ ମୋର ଟିକେ ଏତେ ଏକ୍ସପେରିଏନ୍ସ୍ ନାହିଁ ଆଉ ଟିକେ ଆପଣ ସାହାଯ୍ୟ କରିଥାନ୍ତେ ଆଉ ଏବେ ହଁ ହଁ ହଁ ମୁ ବି ଥିଲି ତ ତଥାପି ଆଉ ଥରେ ଯିବା ଟିକେ ବସିକି କଥାବାର୍ତ୍ତା ହୋଇଥାନ୍ତେ ଆଉ ବୁଝିଲେକି ଏଇ ବାବଦରେ ଟିକେ କେମିତି କ'ଣ ଚାଲିଛି ଆପଣଙ୍କର

ହଁ ହଁ ଆଜ୍ଞା ଆଜ୍ଞା ହଁ ହଁ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ସେ ଅଫିସ୍କୁ ଗଲେ ଭଲ ହଅନ୍ତା ସେଠି ବସିକି ଆମେ ଟିକେ ସେଠି ନିରୋଳାରେ କଥା ହୋଇଯାଆନ୍ତେ ତା ବାଦ୍ ତାପରେ ସେ କ୍ଲାଇଣ୍ଟ୍କୁ ସେଠି ଡ଼କାଇଥାନ୍ତେ କଚେରୀକୁ ଡ଼କାଇକି ସେଠି ଡ଼ାକିକି ତାର କେମିତି କ'ଣ ପ୍ରୋସେସ୍ କରା ହୋଇଥାନ୍ତା ଆଉ ସେଇଟା ପାଇଁ ଟିକେ ବୁଝାବୁଝି କରିଥାନ୍ତେ ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ସେଇଭଳିଆ ସାର୍ ମୁଁ ସେଥିପାଇଁ ମୁଁ ଗୋଟେ ନୂଆ କେସ୍ ସେଟା ପାଇଛି ନା ଆଉ ମୋ ଲାଇନ୍ରେ ବର୍ତ୍ତମାନ ସେଇଟା ଗୋଟେ ନୂଆ କେସ୍ ମିଳିଛି ମୋତେ ତେଣୁ ସେଇଟା ବାବଦରେ ମୋତେ ଜଣାନାହିଁ ନା ନୂଆନୂଆ ଓକିଲ ପାଠ ପଢ଼ିଛି ସିନା ଏତେଟା ଏକ୍ସପେରିଏନ୍ସ୍ ହୋଇ ନାହିଁ ନା ଆମର ତେଣୁ

ଆଜ୍ଞା ଆଜ୍ଞା ଆପଣଙ୍କ ଚାମ୍ବର୍କୁ ତାହେଲେ ଡ଼ାଇରେକ୍ଟ୍ ପଳେଇବା ଆଉ ହଁ ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ତେବେ ଆଉ ଏଇ କଥାହେଲା ଆଉ

ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ସାର୍ ତେବେ ଆଉ ଏଇ କଥା ଆଉ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ହଉ ରଖୁନ